ମୁଁ ଆଉ ମୋ ସାଙ୍ଗମାନେ ମନୋରଞ୍ଜନ ପାଇଁ ବହୁତ କିଛି କରିଥାଉ ଯେମିତିକି ଟିଭି ଦେଖିବା ତାସ ଖେଳିବା ବୁଲିବା ଆଉ ବହୁତ କିଛି ଆଉ ଆମେ ଟିଭି ମଧ୍ୟ ଦେଖୁ ସମସ୍ତେ ମିଳିମିଶି ଆଇପିଏଲ ମ୍ୟାଚ୍ ଦେଖୁ ଯଦି କ'ଣ ଖେଳ ଚାଲିଥାଏ କି ଫୁଟବଲ ମ୍ୟାଚ୍ ବହୁତ ସାରା ଆମେ ଟିଭି ଦେଖୁ ଆଉ ଆମ ସାଙ୍ଗ ସାଥି ଆମ ପରିବାର ସହିତ ବୁଲି ବି ଯାଉ ଦୂର ଦୂର ଜାଗାକୁ ନୂଆ ନୂଆ ପର୍ଯ୍ୟଟନସ୍ଥଳୀକୁ ମଧ୍ୟ ବୁଲାବୁଲି କରୁ ଆଉ ଘରେ ମଧ୍ୟ ଖେଳିଥାଉ କ୍ୟାରମ ବୋର୍ଡ଼ ଆଉ ସେଥି ଭିତରୁ ଯଦି କରେଣ୍ଟ ପଳେଇ ଥାଏ ତ ତାହେଲେ ଆମେ ପରିବାର ସହିତ ମିଶିକି ଆମେ ତାସ ଖେଳୁ ତାସ ଖେଳୁ ଆଉ ସେସବୁ ମଧ୍ୟରୁ ମୋତେ ବହୁତ ଭଲ ଲାଗେ ଗୀତ ଶୁଣିବା ଆଉ ଗୀତ ଗାଇକି ଶୁଣେଇବା ତ ମୁଁ ମୋ ମାଙ୍କୁ ବାବାଙ୍କୁ ମୋ ବନ୍ଧୁମାନଙ୍କୁ ପରିବାର ଲୋକଙ୍କୁ ସମସ୍ତଙ୍କୁ ବସେଇକି ମୁଁ ଗୀତ ଗାଇକି ଶୁଣେଇ ଥାଏ